ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛି ବୋଲି ମୁଁ ଭାବୁଛି କାରଣ ଆଧୁନିକ ସଭ୍ୟତାର ପିଲାମାନେ ଇଂରାଜୀ ମିଡ଼ିଅମ୍ରେ ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି ସେମାନଙ୍କର ବାପା ମା' ମାନେ ମଧ୍ୟ ଭାବୁଛନ୍ତି ଇଂରାଜୀରେ ପଢ଼ିବା ଦ୍ୱାରା ଆମ ପିଲାର ମେରିଟ୍ ବଢ଼ିବ ଆମର ମଧ୍ୟ ଖାତିରି ବଢ଼ିବ ଏଥିପାଇଁ ଇଂରାଜୀ ଭାଷା ଆଡ଼କୁ ଅଳ୍ପ ବହୁତେ ସମସ୍ତେ ଟାଣି ହୋଇ ଯାଉଛନ୍ତି ଏବଂ ବିଭିନ୍ନ ଦୋକାନ ସରକାରୀ ଅଫିସ୍ ସରକାରୀ ଦଫ୍ତରରେ ଓଡ଼ିଆ ଭାଷା ବଦଳରେ ଇଂରାଜୀ ଭାଷାର ଅଧିକ ପରିମାଣରେ ପ୍ରଚଳନ ହେଉଛି ସେଇଥିପାଇଁ ଆଧୁନିକ ଦୁନିଆରେ ଓଡ଼ିଆ ଭାଷା ବଞ୍ଚିରହିବା ପାଇଁ ସଂଗ୍ରାମ କରୁଛି ଏବଂ ତା'କୁ ତିଷ୍ଠି ରହିବା ପାଇଁ ଓଡ଼ିଆ ଭାଷାକୁ ଏକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି ତେଣୁ ଆମେ ଭାବୁଛୁ ଯଦି ଆମ ରାଜ୍ୟର ଓଡ଼ିଶାର ସବୁ ଦୋକାନ ବଜ଼ାର ଅଫିସ୍ରେ ଓଡ଼ିଆର ଫଳକ ଲାଗନ୍ତା ଓଡ଼ିଆରେ ନାମ ଲେଖାଯାଆନ୍ତା ଆମ ପିଲାମାନେ ସମସ୍ତେ ଓଡ଼ିଆ ମଧ୍ୟମ ସ୍କୁଲ୍ରେ ପଢ଼ିବାକୁ ଚେଷ୍ଟା କରନ୍ତେ ଓଡ଼ିଆ ଭାଷାରେ କଥାବାର୍ତ୍ତା ହୁଅନ୍ତେ ତା'ହେଲେ ଓଡ଼ିଆ ଭାଷାର ଭବିଷ୍ୟତ ଉନ୍ନତ ହୁଅନ୍ତା ତେଣୁ ବର୍ତ୍ତମାନ ଓଡ଼ିଆ ଭାଷା ପ୍ରତି ବିପଦ ନଥିଲେ ବି ଓଡ଼ିଆ ଭାଷା ପ୍ରତି ସାଧାରଣ ଶିକ୍ଷିତ ବ୍ୟକ୍ତିମାନେ ସଜାଗ ରହିବା ଉଚିତ ଯାହାଦ୍ୱାରା ଓଡ଼ିଆ ଭାଷା ଅଧିକ ଦିନ ବଞ୍ଚି ରହିପାରିବ ଏତିକି କହୁଛି